ପର୍ଯ୍ୟଟକମାନେ କିପରି ଓଡ଼ିଶାରେ ସ୍ଥାନୀୟ ରୋଷେଇ କରିଥାନ୍ତି ମାନେ ସେମାନଙ୍କର ଗୋଟେ ପର୍ଯ୍ୟଟକ ସ୍ଥଳୀ ଅଛି ଯାହାକି ଗୋଟେ ବୁଲିବା ପାଇଁ ଜାଗା ଅଛି ସେ ଜାଗାରେ ଯାଆନ୍ତି ଆଉ ସେମାନେ ପଥର ମାଧ୍ୟମରେ ଚୁଲା ତିଆରି କରିକି ସେମାନେ ଖାଦ୍ୟ ରୋଷେଇ ପ୍ରସ୍ତୁତ କରିଥାନ୍ତି ଅବା ପାଖାପାଖି ଯେଉଁ ରେଷ୍ଟୁରାଣ୍ଟ ଥାଏ ସେ ରେଷ୍ଟୁରାଣ୍ଟ ମାନଙ୍କରେ ବି ଆଣିଥାନ୍ତି ଆଉ ଦେଶ ବିଦେଶରେ ଯେଉଁ ଖାଦ୍ୟ ସାମଗ୍ରୀ ଗୁଡ଼ାକ ଆସିଥାଏ ତାହା କିଣିକି ବି ସେମାନେ ଖାଇଥାନ୍ତି ଆଉ ବାଉଁଶ ନଳରେ ଖାଦ୍ୟ ସେଇଟା ବି ତିଆରି ହୁଏ ବାଉଁଶକୁ କାଟିକି ପୁରା ତାର ଇଏରେ ଖାଦ୍ୟ ରଖାଯାଏ ଆଉ ତାକୁ ହଁ ବାଉଁଶର ତଳଆଡ଼େ ତାକୁ ଉତ୍ତାପ କରାଯାଏ ଉତ୍ତାପ ଦେଲା ପରେ ତାହା ଖାଦ୍ୟରେ ବି ପ୍ରସ୍ତୁତ ହେଇଯାଇଥାଏ